ଗୋଟିଏ କଲାକାର୍ କଲାକାର୍ ହଉଚେ ଯେ ନିଜର୍ ଭିତ୍ରେ ଥିବା କଲାକେ ଲୁକର୍ଆଗ୍ଆଡ଼େ ପ୍ରଦର୍ଶନ୍ କରିପାର୍ସି ସେ ସଙ୍ଗୀତ୍ ମାଧ୍ୟମରେ ହଉ ନୃତ୍ୟ ମାଧ୍ୟମରେ ହଉ ବାଦ୍ୟଯନ୍ତ୍ର ମାଧ୍ୟମ୍ରେ ହଉ ଯେକୌଣସି ମାଧ୍ୟମ୍ରେ ହଉ ଗୁଟେ କଲାକାର୍ ତାର୍ କଲାକେ କିଛି ଦର୍ଶକଙ୍କର ଆଗ୍ଆଡ଼େ ପ୍ରଦର୍ଶନ୍ କର୍ସି ସେ କଲାକାର୍ ଗୁଟେ ମଣିଷଟେ ତାର୍ ବି ଗୁଟେ ପେଟ ତାର୍ ବି ଗୁଟେ ପରିବାର୍ ଅଛେ ସେ ତାର୍ ପେଟକେ ପୁରାବାର୍ ଲାଗି ତାର୍ ପରିବାର୍କେ ପୋଷବାର୍ଲାଗି ତାହାକେ ବି ଦୁଇ ପଏସା ରୋଜ୍ଗାର୍ କର୍ବାକେ ପଡ଼୍ସି ତ ସେ କଳାକାର୍ଟା ସେ ତାର୍ କଲାକାରୀ ମାଧ୍ୟମରେ ସେଟାକି ତାର୍ ବ୍ୟବହାର୍ କରିକିରି ସେ ତାର୍ ଜୀବନ୍ରେ ଦୁଇ ପଏସା ରୋଜଗାର୍ କର୍ସି ଆଉ ଗୁଟେ ଉତ୍ତମ୍ କଳାକାର୍ ହଉଚେ ଯାହାକେ ଲୋକ୍ ପସନ୍ଦ୍ କର୍ସନ୍ ଯାହାକେ ଲୋକ୍ ଆଗ୍ରହ ପ୍ରକାଶ୍ କର୍ସନ୍ ତାର୍ କଳାକାରୀକେ ସେଟା ଯାହାକେ ସୁନ୍ବାର୍କେ ପସନ୍ଦ୍ କର୍ସନ୍ ତାର୍ ସୃଜନୀଶକ୍ତିକେ ଦେଖ୍ସନ୍ ସେଟା ହଉଛେ ତାର୍ କେନୁ ତାମାନେ ସେତାକେ ଉତ୍ତମ୍ ଭାବ୍ରେ ଗ୍ରହଣ କର୍ସନ୍ ତାହାକେ ପସନ୍ଦ୍ କର୍ସନ୍ ଯଦି ସେ ଗୁଟେ ଗାୟକ୍ଟେ ଗାୟକଟେ ଏ ତ ତାର୍ ସେ ସଙ୍ଗୀତର ତାର୍ ଶ୍ଵର ତାର୍ ତାଲକେ ଲୋକ୍ ପସନ୍ଦ୍ କର୍ସନ୍ ଗୁଟେ ବାଦ୍ୟକାର୍ଟେ ଏ ତାର୍ ବାଦ୍ୟ ବଜାବାର୍ ଶୈଲୀକେ ଦେଖି ଲୋକ୍ ପସନ୍ଦ୍ କର୍ସନ୍ ଆଉ ସେ ଗୁଟେ ନୃତ୍ୟକାର୍ଟେ ତାର୍ ନୃତ୍ୟ ତାର୍ ଅଙ୍ଗ ଭଙ୍ଗୀକେ ଦେଖିକି ଲୋକ୍ ପସନ୍ଦ୍ କର୍ସନ୍ ତ ଇ ପ୍ରକାର୍ କଲାକାରୀ ଉତ୍ତମ୍ କଲାକାର୍ ମଧ୍ୟରେ ଥିସି ତ ସେ କଲାକାର୍ଟା ତାର୍ ବ୍ୟବସାୟ ତ ନେଇସେ ଏଟା ତାର୍ ପୁରେ କଲା ପ୍ରଦର୍ଶନ୍କେ ନେଇ ସେ କିଛି ଦୁଇ ପଏସା ରୋଜ୍ଗାର୍ କର୍ସି ତାର୍ କଲା ପ୍ରଦର୍ଶନ୍ କରିକରି ଆର୍ ତାର୍ ପରିବାର୍କେ ପୋଷଣ୍ କର୍ସି ବ୍ୟବସାୟ ଆଉ କଲାକାରୀଟା ଭିନ୍ନ ରୂପରେ ଅଲଗ୍ ଅଲଗ୍ ଏ ଗୁଟେ କଲାକାର୍ ତାର୍ କଲା ପ୍ରଦର୍ଶନ୍ କରିକିରି ସେ କିଛି ପଏସା ରୋଜଗାର୍ କର୍ସି ନା କି ସେ ତାର୍ କିଛି ତାର୍ ସେଥିରେ ଡିମାଣ୍ଡ୍ ଥିସି ନା ଆଶା ଥିସି ସେ ଖାଲି ତାର୍ କଲାକେ କେନ୍ତା କରି ଲୁକର୍ ଆଗ୍ଆଡ଼େ ପ୍ରଦର୍ଶନ୍ କରିକିରି ତାର୍ ନାଁ କେନ୍ତା କରି ଆହୁରି ଆଗ୍କେ ଆଗ୍କେ ସମାଜ୍ରେ ଆଗ୍କେ ବଢ଼ି ଚାଲ୍ବା ତାର୍ ନାଁର ଉନ୍ନତି ଘଟ୍ବା ସେ ତାର୍ମାନେ ସମାଜ୍ରେ ଗୁଟେ ଉତ୍ତମ୍ କଲାକାର୍ଟେ ଗଢ଼ିକିରି ତାର୍ ଉତ୍ତମ୍ ତାର୍ ଗୁଟେ ପରିଚୟ ସୃଷ୍ଟି କର୍ବା କଲାକାର୍ର ମେନ୍ ତାର୍ ମୁଖ୍ୟ ଉଦ୍ଦେଶ୍ୟଟା ଇଟା ଏକା ଥିସି